ହ୍ୟାଲୋ ହଁ ନାହିଁ ଆମେ ଆସିଥିଲୁ ମନ୍ଦିର ବୁଲିବାକୁ ତ ରଣପୁର ରଣପୁର ଜଗନ୍ନାଥ ମନ୍ଦିର ନା ଆମକୁ ଭଲ ଲାଗିଲାନି ଆଉ ଟିକେ ମାନେ ଅଧିକ ଟିକେ ସୁନ୍ଦର ହୋଇଥିଲେ ଆଉ ଟିକେ ଭଲ ହୋଇଥାନ୍ତା ହଁ ସେମିତି ହେଲେ ସବୁ ବାଟରେ ଗଛପତ୍ର ଚାରିପଟେ ଲଗାଇକି ପାଚେରୀ ଫାଚେରୀ ଟିକେ ଦେଇ ଦେଲେ କଲର୍ ଫଲର୍ ଆଉ ଟିକେ ଦେଲେ ଭଲ ବି ଲାଗନ୍ତା ଯିବା ଆସିବାକୁ ଯଦି ବାଟ କରିବେ ଭଲ ଟିକେ ମାନେ ଯେମିତି ଲୋକମାନେ ଆକର୍ଷଣ ହେବେ ଦେଖିଲେ ସେମିତି ହେଲେ ଦେଖିବାକୁ ଭଲ ଲାଗିବ ହଁ ହଁ ପରା ସେହି ଚାରିପଟେ ବି ପାଚେରୀ ହୋଇକି ମାନେ ଗଛପତ୍ର ଲାଗିକି ଭଲ ଟିକେ ପାର୍କ ଫାର୍କ ହୋଇ ଥାଆନ୍ତା ଫୁଲ ଲଗାଇ ଥାଆନ୍ତେ ତାହେଲେ ଭଲ ହୋଇଥାନ୍ତା ହଁ ଚାରିପଟେ ବି ଲାଇଟ୍ ଲଗାଇବା ଦରକାର ଲଗାଇ ନାହାନ୍ତି ଚାରିପଟେ ଟିକେ ଲାଇଟ୍ ଲଗାନ୍ତେ ଟିକେ ଯେଉଁ ମନ୍ଦିରଟାକୁ ଟିକେ କଲର୍ ଫଲର୍ କରିଲେ ଆହୁରି ସୁନ୍ଦର ଲାଗନ୍ତା ଯେଉଁ ତ ପର୍ଯଟନ ଆସୁଛନ୍ତି ସିଏ ବି ଆକର୍ଷଣ ହୁଅନ୍ତେ ଆଉ ଟିକେ ଦେଖିବାକୁ ହଁ ସେମିତି କରିଲେ ଆହୁରି ଲୋକମାନେ ଟିକେ ଖୁସି ହୁଅନ୍ତେ ଦେଖିବାକୁ ବହୁତ ଶ୍ରୀ ମନ୍ଦିର ଚୌକି ବି କରିବା ଦରକାର ଯେ କରି ନାହାନ୍ତି କିଛି ନାହିଁ ପିଇବା ପାଣିର ଟିକେ ସୁବିଧା ନାହିଁ ସେହିଠି ସବୁ ଏହି ଗୁଡ଼ାକ କରିଲେ ଲୋକମାନେ ଆହୁରି ଆଗ୍ରହ ହେବେ ହଁ ସେହିଠି ସେମିତି ସବୁ ହେଲେ ଟିକେ ସମସ୍ତଙ୍କର ଟିକେ ଭଲ ହେବ ଲୋକମାନେ ଟିକେ ବୁଲିବା ପାଇଁ ଆହୁରି ଆଗ୍ରହ ପ୍ରକାଶ କରିବେ ହଁ ସେଠି ବି ଫୁଲ ଦୀପ ଧୂପ ସବୁ ଭୋଗ ସବୁ ବିକା ବିକି ହେଲେ ଲୋକ ଆହୁରି ମାନେ ଆଗ୍ରହ ହୋଇକି ସେ ଲୋକ କିଣିକି ନେଇକି ପୂଜା କରନ୍ତେ ହଁ ହେଉ ତାହେଲେ ମୁଁ ରଖେ ଆଉ ହଁ ହେଉ